ଭାରତରେ ଅନେକ ବ୍ୟବସାୟୀ ଶିଲ୍ପପତି ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଆମର ବହୁ ସଂଖ୍ୟାରେ ପରିବର୍ତ୍ତନ ଆସିଅଛି ଯେପରିକି ଆମର ରିଲ୍ୟାନ୍ଶ ଜିଓ କମ୍ପାନି ଦ୍ୱାରା ଜିଓକୁ ସମ୍ପୂର୍ଣ୍ଣ ମାଗଣା କରିବା ଦ୍ୱାରା ଲୋକମାନେ ଇଣ୍ଟରନେଟକୁ ଅତି ସହଜରେ ଓ ସୁଲଭ ମୂଲ୍ୟରେ ପାଇବାଦ୍ୱାରା ଅନେକ କାରଣରେ ଉପକୃତ ହୋଇପାରୁଛନ୍ତି ଯେପରିକି ଆଗରୁ ଆମକୁ ଟଙ୍କା ପଇସାର କାରବାର ନିମନ୍ତେ ବ୍ୟାଙ୍କକୁ ଯିବାକୁ ପଡ଼ୁଥିଲା ଏବଂ ଆମେ ଦୂରରେ ଥିବା ବ୍ୟକ୍ତିକୁ ଅତି ସହଜରେ ଦେଖିପାରୁନଥିଲେ

ଦୂର ଜାଗାରେ ଥିବା ଶିକ୍ଷକ ବା ପ୍ରଶିକ୍ଷକଙ୍କର ଆମେ ପାଠ ଅତି ସହଜରେ ପଢ଼ି ପାରୁନଥିଲେ କିନ୍ତୁ ମୋବାଇଲ ନେଟୱାର୍କର ସୁଲଭ ମୂଲ୍ୟରେ ଉପଲବ୍ଧ ହେବାଦ୍ୱାରା ଏସବୁ କାର୍ଯ୍ୟ ଅତି ସହଜରେ ହୋଇପାରୁଛି ଏବଂ ଶିକ୍ଷାକୁ ଅତି କମ୍ ମୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚାଇବାରେ ମଧ୍ୟ ଏହାର ଏକ ବଡ଼ ଯୋଗଦାନ ରହିଛି ଏବଂ ଆମର ଭାରତ ସରକାରଙ୍କ ଦ୍ଵାରା ବିଭିନ୍ନ ପ୍ରକାର ରେଳର ଉଦ୍ଘାଟନ ଓ ପରିଚାଳନା ଦ୍ଵାରା ପରିବହନ ପରିବହନ କ୍ଷେତ୍ରରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି ଏବଂ ଲୋକମାନ ଏହାର ଫାଇଦା ଉଠାଇ ପାରୁଛନ୍ତି